ଆମେ ନରାଜ ଯାଇଥାନ୍ତୁ କ'ଣ କେତେ କ'ଣ ନେଉଛନ୍ତି ପାଞ୍ଚହଜାର ଏ ଏତେ କ'ଣ ଏଇଟା

ବାହାରୁ ଆସିଛୁ ବୋଲି ଅଧିକ ଟଙ୍କା ନା କ'ଣ ନା ଆଉ ଏଇଟା ବହୁତ ମାନେ ରେଟ୍ ହେଇ ଯାଉଛି ପାଞ୍ଚହଜାର ତୋତେ ସେହି ନରାଜ କୁଆଡ଼େ କୁଆଡ଼େ ବୁଲାଇବାକୁ ନେଇ ଯିବି ବହୁତ ଯାଗା ଅଛି ଆପଣ କହୁ ନାହାଁନ୍ତି ସେ ଯାଗାର ନା କହୁ ନାହାଁନ୍ତି ଟିକେ

ବହୁତ ଯାଗା ଅଛି ଆଉ କି କିଲୋମିଟର୍ ପିଛା ପଇସା ନେଉଛନ୍ତି କି କିଲୋମିଟର୍ ହିସାବରେ କେତେ ପଡୁଛି ତଥାପି ଦଶ ଟଙ୍କା ଖଣ୍ଡେ ମୁଁ ବୁଝିଥିଲି ଦଶ ଟଙ୍କା ନା କ'ଣ କହୁଥିଲେ କିଲୋମିଟର୍ ପିଛା ନା ମୁଁ ବୁଝିଥିଲି ଯେ ଗୋଟେ ଜାଗାରେ କହୁଥିଲେ କ'ଣ କିଲୋମିଟର୍ ପିଛା ଦଶ ଟଙ୍କା ନା କ'ଣ କହୁଥିଲେ ଅଧିକ ପଡ଼େ ଆପଣଙ୍କ ପାଞ୍ଚହଜାର ଟଙ୍କା ଯେଉଁ ଲୋକମାନେ ମାନେ ଯିବା ଆସିବା ଦିନ୍ କରୁଛନ୍ତି ତାଙ୍କ କେତେ ଟଙ୍କା ପଡ଼ୁଛି ହଁ ହଁ ଜାଣିଲି ଯିବା ଆସିବା ଯେଉଁ ଦିନ୍ କରୁଛନ୍ତି ନା କି ତାଙ୍କର କେତେ ପଡ଼ୁଛି

ନା ନା ଯେଉଁ ମାନେ ମାନେ ରେଗୁଲାର୍ ତାଙ୍କ ପାଇଁ କେତେ ପଡ଼ୁଛି କେତେ ପଇଁଚାଳିଶ ଶହ ନେଉଛ ନା କେତେ ଆମ ପାଇଁ ଟିକେ କମ ହେବନି ତା'ହେଲେ ଦୁଇଶହ ତିନିଶହ କମ୍ ହେବ ଆମେ କାଲି ଗଲେ ପହରଦିନ ପହଞ୍ଚିବୁ ନା କ'ଣ କାଲି ହେଲେ ଆଉ କେତେବେଳେ କେତ କେତେବେଳେ ମୁଁ ଆପ ଆପଣ କଲ୍ କରିବେ ନା ମୁଁ କଲ୍ କରିବି ନା ମୁଁ କଲ୍ କରିବି ତା'ହେଲେ ଆଉ